ସତର ନଭେମ୍ବର ଉଣେଇଶିଶହ ଛୟାନବେ ନଅ ମେ ଅଠରଶହ ଅଠାନବେ ତିନ ଜୁନ୍ ଦୁଇ ହଜାର ବାର ଡିସେମ୍ବର ଦୁଇ ହଜାର ଦୁଇ ଏକ ଜାନୁଆରୀ ଅଠରଶହ ଅଠାଅଶୀ